ଗଛ ଲଗେଇବା ପାଇଁ ଉର୍ବର ମାଟି କି କାଦୁଅ ବିଲର କାଦୁଅ ମାଟି ଏତିକି ଦରକାର ଥାଏ ବିଲର କାଦୁଅ ମାଟି ଗଛ ଉଠାଇବା ପାଇଁ ବହୁତ ସାହାଯ୍ୟ ହୋଇଥାଏ ଆଉ ଆଉ ଅନ୍ୟାନ୍ୟ ମାଟିରେ କି ବାଲିଆ ମାଟି ପଟୁ ମାଟି କି ଲାଲି ମାଟି ଏଇଗୁଡ଼ା ସବୁ ଉଠେ ନାହିଁ ଗଛ ଏରା ପାଣି ବେଶୀ ଶୋଷି ନେଇଥାଏ ନିଜ ଦେହଗୁଡ଼ାକୁ କିନ୍ତୁ ଗଛଆଡ଼େ ଏତେ ପାଣି ଯିବନି କି ଏଗୁଡ଼ା ଉର୍ବରତା ଏତେ ଉଠିବନି ଗଛର ଆଉ ସାର ବ୍ୟବହାର କରିବାକୁ ଗଲେ ସାର ରାସାୟନିକ ସାର ମୁଁ ଏତେ ବ୍ୟବହାର କରେ ନାହିଁ ରାସାୟନିକ ସାରରେ ଯାହାକି ଗଛ ଏଇ ବାଇଚାନ୍ସ ବଢ଼ିଥାଏ ଏବଂ କେତେକ ବେଶୀ ସାର ପ୍ରୟୋଗ କଲେ ଯାହାକି ଗଛ ମରିଯାଇଥାଏ ରାସାୟନିକ ସାର ମୁଁ ଗାଈ ଖତ ଏବଂ ଗାଈର ଗୋବରକୁ ଗୋଟେ ଗାତରେ ରଖି ଏବଂ ତାହାକୁ ଏକ ଖତ ଟାଇପ୍ର ବ୍ୟବହାର କରିଥାଏ ଯାଇକି ତାର ଗୋଟେ ଗ୍ୟାସ୍ ଆମର ରୋଷେଇ କାମରେ ବି ବ୍ୟବହାର ହୋଇଥାଏ ଏବଂ ତା ଖତ ତା ଗୋବର ଖତଯାକ ଯାହାକି ଗଛମାନଙ୍କର ଗଛର ଉର୍ବରତାର ଏବଂ ରାସାୟନିକ ସାର ଉପରେ ବ୍ୟବହାର ହୋଇଥାଏ